ହଁ ଆମେ ଟ୍ୟାପ୍ ପାଣି ପିଉଛୁ ଟ୍ୟାପ୍ ପାଣି ପିଇକି ଆମେ ଟ୍ୟାପ୍ ପାଣି ବି ପାଉଛୁ କାରଣ ଆମ ଗାଁରେ ଯେଉଁ ପଞ୍ଚାୟତ ଅଛି ପଞ୍ଚାୟତରେ ଗୋଟେ ଗୋଟେ ବଡ଼ ବଡ଼ ଟାଙ୍କି ଅଛି ସେହି ଟାଙ୍କିରୁ ସବୁ ଗାଁକୁ କିମ୍ବା ଆମ ପଞ୍ଚାୟତ ସାରା ସବୁ ଘରକୁ ଟ୍ୟାପ୍ ସିଷ୍ଟମ୍ଟା ରହୁଛି ସେଇ ଟ୍ୟାପ୍ ସିଷ୍ଟମ୍ରେ ଆମେ କ'ଣ କରୁଛୁନା ପାଣି ପିଉଛୁ ଯଦି ଆମର ଟ୍ୟାପ୍ ସିଷ୍ଟମ୍ ନଥାନ୍ତା ତା'ହେଲେ ତ ଆମେ କ'ଣ କରିଥାନ୍ତୁ ତ ଆମେ ବାଧ୍ୟ ହେଇକି ଆମର ନଳକୂପ ଯେମିତି ଅଛି ସେଇଠୁ ଆମେ ବାଲ୍ଟିରେ ପାଣି ରଖିଥାନ୍ତୁ ପିଇଥାନ୍ତୁ ତ ସେ ପାଣି ଟ୍ୟାପ୍ ପାଣି ଓ ନଳକୂପ ପାଣି ଭିତରେ ପାର୍ଥକ୍ୟ ଏଇଟାକି ଯଦିଓ ନଳକୂପ ପାଣି ଆମେ ଯେଉଁ କଳ ମାରିକି ଆମେ ପିଇବା ସେ ପାଣି ଅଶୁଦ୍ଧ ନୁହେଁ କିନ୍ତୁ ଟ୍ୟାପ୍ ପାଣିଠାରୁ ଶୁଦ୍ଧ କମ୍ ହୋଇଥାଏ ଏଁ ତ ସେଥିପାଇଁ ଆମେ ତ ଟ୍ୟାପ୍ ପାଣି ପାଉଛୁ ଟ୍ୟାପ୍ ପାଣି ପିଉଛୁ ଯଦି ନପାଇଥାନ୍ତୁ ତାହେଲେ ଆମେ ବାଧ୍ୟ ନଳକୂପ ପାଣି ପିଇବାକୁ ବାଧ୍ୟ ହୋଇଥାନ୍ତୁ ଆଉ